ଆ ଏ କୋଶ୍ଚିନ୍ର ଆନ୍ସର୍ ଦବୁନି ଏ ପର୍ଯ୍ୟଟକମାନେ ଆମ ଏଠାକୁ ବୁଲିବାକୁ କେହି ଆସନ୍ତି ନାହିଁ ଆ ଆମର ଏଠାରେ ଏପରି ବ୍ୟବସ୍ଥା କୌଣସି ନାହିଁ ସେଥିପାଇଁ ଏଠିକି କୌଣସି ପର୍ଯ୍ୟଟକ ବୁଲିବା ପାଇଁ ଆସନ୍ତି ନାହିଁ ଆଉ